ଆଜ୍ଞା ନମସ୍କାର ମୁଁ ମନୋଜ କହୁଥିଲି ସାର୍ ଆଜ୍ଞା ଆଜ୍ଞା ସାର୍ ପଢ଼ୁଛି ସାର୍ ଏବେ ମୋର ତ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହୋଇଗଲା ଏହି ବର୍ଷ ଆଜ୍ଞା ସାର୍ ଆଜ୍ଞା ଏବେ ତ ଆମେ ଦେଖୁଛୁ ଯେ ବହୁତ ଆମ ଗାଁ ରେ ବି ଦେଖୁଛୁ ଯେ ଆମେ ବହୁତ ଶିକ୍ଷିତ ବେକାରୀ ବାହାରୁଛନ୍ତି ସେଥିପାଇଁ କ'ଣ କରିବୁ ଆମେ କିଛି ବୁଝିପାରୁନାହୁଁ ସାର୍ କାରଣ ବହୁତ ପିଲା ଏବେ ଗ୍ରାଜୁଏସନ ସାରିକି ଆମ ଗାଁରେ ବେକାରୀ ହୋଇକି ରହିଛନ୍ତି ଚାକିରୀ ବାକିରି ପାଉନାହାନ୍ତି ଆଜ୍ଞା ନିହାତି ସାର୍ ଆମେ ତ ଚେଷ୍ଟା କରୁଛୁ ନହେଲେ ମୁଁ ଭାବୁଥିଲି ଯେ ହାଇଅର ଏଜୁକେସନ କରିକି କେମିତି ମୁଁ ନିଜ ଗାଁ ପାଇଁ ଗାଁର ଡେଭେଲପ୍ ପାଇଁ କାମ କରିବି ଭାବୁଥିଲି ସାର୍ ଆଉ ଶିକ୍ଷା ହଁ

ସାର୍ ନିହାତି ସାର୍ ଆମକୁ ତ ନିହାତି ତା' ବିଷୟରେ ଚିନ୍ତା କରୁଛୁ ଆମେ ଆଉ ଆମକୁ ହିଁ ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡ଼ିବ ସାର୍

ସେଥିପାଇଁ ତ ସାର୍ ସେଥିପାଇଁ ତ ସାର୍ ଆପଣଙ୍କ ଆଡ଼ଭାଇସ୍ ସବୁବେଳେ ଆମେ ମାଗିଥାଉ

ଆଜ୍ଞା ସାର୍ ହଁ ସାର୍ ହଁ ସାର୍ ସବୁ ଭଲ ଅଛନ୍ତି ଖାଲି ଗୋଟିଏ କଥା ସାର୍ ବର୍ତ୍ତମାନ ଯେଉଁ ପିଲାମାନଙ୍କ ଭିତରେ କମ୍ପିଟିସନ୍ ମାଇଣ୍ଡ ରହୁଛି ତା'ପରେ ବି ଯେଉଁ ଏ ଲାଞ୍ଚ କାରବାରଟା ହୋଇଯାଉଛି ତାହା ଆମକୁ ଆମର ମନୋବଳଟା ଟିକେ ଭାଙ୍ଗିଦେଉଛି ସାର୍

ନିହାତି ସାର୍ ନିହାତି ସାର୍

ନିହାତି ସାର୍ ଆମେ ତ ଚେଷ୍ଟା କରୁଥିଲୁ ସେ ରାକେଶ ସାଙ୍ଗରେ ଆମେ ଯାଇକରି ଭୁବନେଶ୍ୱରରେ ରହିକି ପ୍ରିପେୟାରେସନ କରିବୁ ବୋଲି ଭାବୁଥିଲୁ ସାର୍ ହେଉ ସାର୍ ଠିକ୍ ଅଛି ସାର୍ ହଁ ସାର୍ ହଁ ସାର୍ ନମସ୍କାର ସାର୍